ଆଗ କାଳରେ ସମସ୍ତେ ଯେତେବେଳେ କିଛି ଖବର ପହଞ୍ଚାଇବାର ଥିଲା ତା'ହେଲେ ଚିଠିର ଉପଯୋଗ କରୁଥିଲେ ଯେମିତିକି ଚିଠିରେ ଯାହାକୁ ଯେକୌଣସି କଥା ଯଦି ଜଣାଇବାର ଅଛି ତା'ହେଲେ ସେ ଚିଠି ମଧ୍ୟମରେ ତାକୁ ଲେଖୁଥିଲା ଏବଂ ଗୋଟେ ପାରାରେ ତାକୁ ପଠାଉଥିଲା ତ ସେ ଅନ୍ୟ ପାଖରେ ତାକୁ ନେଇକି ପହଞ୍ଚାଉଥିଲା ଏହା ଦ୍ୱାରା ବହୁତ ଡେରି ହୋଇଯାଉଥିଲା ତ ଦୁଇ ତିନି ଦିନେ ଲାଗି ଯାଉଥିଲା ତ ପହଞ୍ଚୁ ପହଞ୍ଚୁ ତ ସେ ଜଲ୍ଦି ସେ ଖବରଟା ପାଇପାରୁନଥିଲା ହୁଏତ କିଏ ମରିଗଲେ ତାହାର ଦୁଇ ଦିନ କିମ୍ବା ଚାରି ପାଞ୍ଚ ଦିନ ପରେ ହି ତା'ର ଚିଠି ପାଇପାରୁଥିଲା କିନ୍ତୁ ସେଇଟା ଡେଭ୍ଲପ୍ ହୋଇ ହୋଇ ଫୋନ୍ର ଇନ୍ଭେନ୍ସନ୍ ହୋଇଗଲା ତ ଫୋନ୍ ଇନ୍ଭେନ୍ସନ୍ ଦ୍ଵାରା ଯିଏ ଯେତେ ଦୂରରେ ଥିଲେ ମଧ୍ୟ ତାକୁ କଥା ହେଇହେଉଛି କି ନିଜର ଫିଲିଙ୍ଗ୍ସ ବି ମଧ୍ୟ ସେୟାର୍ କରିହେଲା କିନ୍ତୁ ଏଇ ଫୋନ୍ ଦ୍ୱାରା ନେଟ୍ୱାର୍କ୍ ପ୍ରୋବ୍ଲେମ୍ ବହୁତ ହୋଇଗଲା ନେଟ୍ୱାର୍କ୍ ପ୍ରୋବ୍ଲେମ୍ ଦ୍ୱାରା ସେ ଠିକ୍ ଟାଇମ୍ରେ କଲ୍ କଲେ ବି ରିସିଭ୍ ହେଉନଥିଲା ଏମିତି ବହୁତ ସମସ୍ୟା ଦେଖିବାକୁ ପଡ଼ିଲା କିନ୍ତୁ ଧୀରେ ଧୀରେ ତାହା ଡେଭ୍ଲପ୍ ହେଇକିନି ସ୍ମାର୍ଟ୍ଫୋନ୍ ଆସିଲେ ସ୍ମାର୍ଟ୍ଫୋନ୍ ଦ୍ୱାରା ସମସ୍ତେ ବହୁତ ଉପକୃତ ହେଲେ ଆଉ ବହୁତ ପ୍ରକାର ସୁବିଧା ପାଇଲେ ସ୍ମାର୍ଟ୍ଫୋନ୍ ଦ୍ୱାରା ଏତେ ବି ନେଟ୍ୱାର୍କ୍ ଇସ୍ୟୁ ହେଲାନାହିଁ ଯାହା ମନୋରଞ୍ଜନ ପାଇଁ ବିଭିନ୍ନପ୍ରକାର ସୋ' ମଧ୍ୟ ଦେଖିଲେ ରିଚାର୍ଜ୍ କରିକିନା ଯାହାକୁ ଯେତେ ଡେଟା ପ୍ୟାକ୍ ହିସାବରେ ଯେତିକି ଦରକାର ସେ ସେତେ ପ୍ରକାର ରିଚାର୍ଜ୍ କରିକି ସେ ତା'ର ମନୋରଞ୍ଜନ ପାଇଁ ବହୁତ ପ୍ରକାର ସୋ' ଦେଖିଲା ଯେ ଯେହେତୁ ଆଜିକା ଡେଟ୍ରେ ସମସ୍ତେ କାର୍ଯ୍ୟ କରୁଛନ୍ତି ସେଥିପାଇଁ ଯିଏ ଯଦି ଦୂରରେ ବି ଥିବ ତା'ହେଲେ ସ୍ମାର୍ଟ୍ଫୋନ୍ ଦ୍ଵାରା ଭିଡ଼ିଓ କଲ୍ କରି ମଧ୍ୟ ତାକୁ କଥା ହେଇ ହେଉଛି ସବୁପ୍ରକାର ସୁବିଧା ହୋଇପାରୁଛି ଅନ୍ଲାଇନ୍ ସପିଂ ମଧ୍ୟ କରି ହୋଇପାରୁଛି ସବୁ ପ୍ରକାର ସୁବିଧା ଆଜିକା ଡେଟ୍ରେ ହେଉଛି ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଗୋଟିଏ କଲ୍ କରିବା ମଧ୍ୟରେ ସବୁ କଥା ସେୟାର୍ କରିହେଉଛି କଥା ହେଇ ହେଉଛି ଏମିତି ବହୁତ ପ୍ରକାର ଫିଲିଙ୍ଗ୍ସ ମଧ୍ୟ ସେୟାର୍ କରିହେଉଛି ଏବଂ ଏତେବି ନେଟ୍ୱାର୍କ୍ ପ୍ରୋବ୍ଲେମ୍ ନହୋଇଥିବାରୁ ଯେତେବେଳେ ଯାହାକୁ ଯେଉଁ ପ୍ରକାର ସୋ' ଯେମିତି ପ୍ରକାର ଜିନିଷ ଦେଖିବାର ଇଚ୍ଛା ହେଉଛି ସେ ସେ ପ୍ରକାର ୟୁଟ୍ୟୁବ୍ରେ ମାଗିକିନା ଦେଖିପାରୁଛି ଯଦିଓ ଡାଟା ପ୍ୟାକ୍ ସରିଯିବ ତା'ହେଲେ ସେ ପୁଣିଥରେ ଡାଟା ପ୍ୟାକ୍ ପକେଇକିନା ମଧ୍ୟ ଆଉ ଥରେ ସେ ଦେଖିପାରୁଛି ତ ଏମିତି ବହୁତ ସୁବିଧା ହେଲା ଆଜିକା ଡେଟ୍ରେ ସ୍ମାର୍ଟ୍ଫୋନ୍ର ହିଁ ସମସ୍ତଙ୍କର ଦରକାର କାହିଁକିନା ସମସ୍ତେ ଆଜିକାଲି ସ୍ମାର୍ଟ୍ ହୋଇଗଲେ ତ ସ୍ମାର୍ଟ୍ଫୋନ୍ର ବହୁତ ହିଁ ଦରକାର ପଡ଼ୁଛି ତ ସେଥିପାଇଁ ସ୍ମାର୍ଟ୍ଫୋନ୍ ଇନଭେନ୍ସନ୍ ହେଇକିନା ବହୁତ ବହୁତ ଉପକାର ହୋଇଛି ସମସ୍ତଙ୍କର ମଣିଷଙ୍କ ପାଇଁ ଏବଂ ଜୀବନଶୈଳୀ ମଧ୍ୟ ବହୁତ ସରଳ ହୋଇଗଲା ଆଜିକା ଡେଟ୍ରେ ତ ଆଉ କାହାକୁ ଏମିତି ମୂର୍ଖ ହୋଇକିନା ରହିବାକୁ ପଡ଼ୁନାହିଁ ସ୍ମାର୍ଟ୍ଫୋନ୍ ୟୁଜ୍ କରୁଛନ୍ତି